ମୁଁ ପରିବାରଠାରୁ ସବୁଠୁ ଭଲ ବନ୍ଧୁମାନଙ୍କ ସହିତ ମନୋରଞ୍ଜନ କରିବାକୁ ବହୁତ ପସନ୍ଦ କରିଥାଏ ପରିବାରରେ ସମ ସବୁ ସଦସ୍ୟଙ୍କ ସହିତ ସବୁ କଥା ସେୟାର୍ କରି ହୋଇନଥାଏ ଏବଂ ପରିବାରରେ ମଧ୍ୟ କହି ହୋଇନଥାଏ ବନ୍ଧୁମାନଙ୍କ ମେଳରେ ମୁଁ ସବୁ କଥା ବନ୍ଧୁମାନଙ୍କ ସହିତ ସେୟାର୍ କରିଥାଏ ଏବଂ ବନ୍ଧୁମାନେ ମଧ୍ୟ ମୋର ବହୁତୁ ପସନ୍ଦ ବନ୍ଧୁମାନେ ମଧ୍ୟ ମୋର ବହୁତ କାର୍ଯ୍ୟରେ ମୋତେ ସାହାଯ୍ୟ କରିଥାନ୍ତି